ଆଜ୍ଞା ଆସନ୍ତୁ ଆଜ୍ଞା ହଁ ନେବୁ ଯେ କ'ଣ ପରିବାପତ୍ର କ'ଣ ରେଟ୍ ଅଛି ପରିବାପତ୍ର ଦେଖିବାକୁ ପଡ଼ିବ ରେଟ୍ ବି କ'ଣ ଦେଖିବାକୁ ପଡ଼ିବ କ'ଣ ରେଟ୍ ଆପଣଙ୍କର କୋବି କ'ଣ ରେଟ୍ ବାଇଗଣ କ'ଣ ରେଟ୍ ଏକ୍ଚୌଲି ଆମର ଏଠି ତ ଆମକୁ ଅଲଗା ବେପାରୀ ଦେଉଛନ୍ତି କମ୍ ରେଟ୍ ତା'ଠୁ ଟିକିଏ କମ୍ ରେଟ୍ରେ ଦେଉଛନ୍ତି ପୁଣି ଭଲ ସତେଜ ପରିବା ବି ଦେଉଛନ୍ତି ଏଁ ତ ଆପଣ ତ ଟିକିଏ ଅଧିକ କହୁଛନ୍ତି କ'ଣ କରିବା ଆଜ୍ଞା ହଁ ସେଇଟା ତ ଠିକ୍ କଥା କିନ୍ତୁ ତଥାପି ଟିକିଏ ଆଉ ଟିକିଏ କମ୍ ରେ ଦେବେ ଆଉ ଦୁଇ ତିନି ଟଙ୍କା ଲେଖା କମ୍ ରେ ଦେଲେ ଆମେ ନେଇ ଆସନ୍ତୁ ଆମକୁ ଆଣି ଦେଇ ଦିଅନ୍ତେ ଆଉ କାହିଁକିନା ଅନ୍ୟ ଅନ୍ୟ ବେପାରୀ ମାନେ ଆଣି ଦେଇଯାଉଛନ୍ତି ନା ଅନ୍ୟ ଚାଷୀମାନେ ଆଣି ଦେଇଯାଉଛନ୍ତି ଟିକିଏ କମ୍ ରେ ବହୁତ ଭଲ ଭଲ ଜିନିଷ ଆଣି କି ଦେଇଯାଉଛନ୍ତି ବହୁତ ଭଲ ପରିବା ଆଉ ସବୁ ପ୍ରକାର ଭେରାଇଟି ବି ଅଛି ତ ଆପଣ ଟିକିଏ ସେଇଆ ଦେଖିକି ଟିକିଏ ଦେବେ ଆଉ

ହଁ ହଁ ଆପଣ କହିଲେ ଯୋଉଦିନ ପାଇଁ କହିବେ ଟାଇମିଂ କହିଦେବେ ଆମେ ଗାଡ଼ି ପଠେଇଦେବୁ ଆଉ ଲୋକ ପଠେଇଦେବୁ ଗାଡ଼ି ପଠେଇଦେବୁ ଆପଣ ଜିନିଷ ପଠେଇଦେବେ ଆଉ ନା ଆମେ ଦେଇଦବୁ ଆଉ ଭଲ ପରିବା ଟିକିଏ ଆପଣ ଦେଖିକି ଦେବେ ଆଉ ଆପଣ ପରିବା ଦେଇସାରିଲା ପରେ ଆମେ ଆପଣଙ୍କୁ ପଇସା ଦେଇଦେବୁ ପେମେଣ୍ଟ୍ କରିଦେବୁ ଆଉ ଆପଣ ଯଦି ଆସିବେ ଆପଣଙ୍କ ଯଦି ସୁବିଧା ହେବ ଆସିବେ ପଇସାଟା ନେଇଯିବେ ନ ହେଲେ ଆମେ ଫୋନ୍ ପେ କରିଦେବୁ ଆଜ୍ଞା ଆପଣ ପଠେଇଦେବେ ଜିନିଷ ପଠେଇଦେବେ ଆପଣ ତା ସହିତ ପଳେଇ ଆସିବେ ଆମେ ହିସାବ କରିକି ଆପଣଙ୍କର ଯାହା ହେଇଥିବ ଏମାଉଣ୍ଟ୍ ଆମେ ଦେଇଦେବୁ ଆଉ ହଁ ହଁ ଏଠିକି ଆସିଲେ ଓଜନଟା କରିବେ ଆଉ ଆଜ୍ଞା ହଁ ହଁ ଠିକ୍ ଅଛି ଆପଣ ଆସି ପହଁଞ୍ଚନ୍ତୁ